ଏକ ଜାନୁଆରୀ ଦୁଇହଜାର ଉଣେଇଶି ପଚିଶି ମାର୍ଚ୍ଚ ଦୁଇହଜାର ଏକୋଇଶି ଷୋହଳ ମେ ଦୁଇହଜାର ବାଇଶି ଅଠେଇଶି ନଭେମ୍ବର ଦୁଇହଜାର ତେର କୋଡ଼ିଏ ଜୁନ୍ ଦୁଇହଜାର ଚବିଶି